ଆଗକାଳରେ ସ୍ତ୍ରୀଲୋକମାନେ ଯେଉଁ ପାଣି କାଢ଼ୁଥିଲେ କୂଅରୁ କାଢ଼ୁଥିଲେ ସେମାନେ ଦଉଡ଼ି ସାହାଯ୍ୟରେ ମାଠିଆରେ କାଢ଼ୁଥିଲେ ସେମାନଙ୍କୁ ବହୁତ ପରିଶ୍ରମ ପଡ଼ୁଥିଲା କିନ୍ତୁ ଯେହେତୁ ଇଲେକ୍ଟ୍ରିକ ମଟର ହେଇଗଲା ପରେ ସେମାନଙ୍କୁ ବହୁତ ସୁବିଧା ମିଳିଲା କାହିଁକିନା ସେତେବେଳେ ହାତ ବହୁତ କଷ୍ଟ ଲାଗୁଥିଲା ପାଣି କାଢ଼ିବାପାଇଁ ବହୁତ କଷ୍ଟ ପାଉଥିଲେ ସେମାନେ ଆଉ ସେମାନଙ୍କୁ ବହୁତ ପରିଶ୍ରମ ମଧ୍ୟ ପଡ଼ୁଥିଲା କିନ୍ତୁ ଏବେ ଇଲେକ୍ଟ୍ରିକ ମଟର ଦ୍ୱାରା ସେମାନେ ଶୀଘ୍ର ଶୀଘ୍ର ଯେଉଁ କାମ ମାନେ ଡେରିରେ ହଉଥିଲା ସେଇଟା ଶୀଘ୍ର ହେଇଯାଉଛି ଆଉ ପାଣି ବି ସହଜରେ କାଢ଼ି ହେଇଯାଉଛି ଆଉ କାଢ଼ିହବା ଦ୍ୱାରା ସେମାନେ ଆହୁରି ଅଲଗା କାମ କରିବା ପାଇଁକି ସେମାନେ ସମୟ ପାଉଛନ୍ତି ତେଣୁ ଇଲେକ୍ଟ୍ରିକ ମଟର ପାଇଁ ବହୁତ ସୁବିଧା କରେଇ ଦେଲା ସ୍ତ୍ରୀଲୋକମାନଙ୍କୁ ବହୁତ ମାନେ ଇଏ କରିଦେଲା ସୁବିଧା କଲା ଆଉ ଆଗକାଳରେ କିନ୍ତୁ କୂଅ କୂଅରୁ ଯୋଉ ପାଣି କାଢ଼ୁଥିଲେ ସେମାନଙ୍କୁ ବହୁତ କଷ୍ଟ ପଡ଼ୁଥିଲା କାହିଁକିନା କେତେବେଳେ ବି କୂଅରେ ଗଳିଯିବାର ମଧ୍ୟ ସମ୍ଭାବନା ରହୁଥିଲା କିନ୍ତୁ ଇଲେକ୍ଟ୍ରିକ ମଟର ଦ୍ୱାରା ସେମିତି କିଛି ଅବ୍ୟବସ୍ଥା ନାହିଁ ଇଲେକ୍ଟ୍ରିକ ମଟର ବହୁତ ଭଲ କାରଣ ସେମାନେ ଇଲେକ୍ଟ୍ରିକ ମଟର ଦ୍ୱାରା ପାଣିକାଢ଼ିକି ସେମାନେ ନିଜକୁ ସେ ଅଲଗା ସବ କାମ କରିବାପାଇଁକି ତାଙ୍କୁ ସମୟ ପାଉଥିଲେ